ପିଲାବେଳେ ହଉଛି ତ ମାଁ ଗଡ଼ିଆରୁ ମାଟି ଆଣିକି ତାକୁ ଚକୁଟିକି କାଦୁଅ କରିକି ହଉଛି ଯେ ତାକୁ କଣ୍ଢେଇ ତିଆରି କରେ ବିଭିନ୍ନ ପ୍ରକାର କଣ୍ଢେଇ ତ ତିଆରି କରିକି ହଉଛି ଫା ପ୍ରଥମେ ଜଗନ୍ନାଥ ମୂର୍ତ୍ତି ଯେ କାଦୁଅରେ କରଲେ ତାପରେ ଠା ଜଗନ୍ନାଥଙ୍କୁ ମତେ ବହୁତ ଭଲ ଲାଗେ ତ ଆଗେ ତାଙ୍କରି ମୂର୍ତ୍ତି କରିଲି କରି ସାରିଲା ପରେ ଏମିତି ଆସ୍ତେ ଆସ୍ତେ କରିକି ସବୁ ମାନେ ଯେମିତି ହଉଛି ବିଶ୍ଵକର୍ମା କି ଏମିତି ଆସ୍ତେ ଆସ୍ତେ ଖେଳୁ ଖେଳୁ ମାନେ ସବୁରକମ ମୂର୍ତ୍ତି ତିଆରି କରିଲି ତାପରେ କୁଟାରେ କୁଟାକୁ ଛୋଟ ଛୋଟ କାଟିକି ତାକୁ ହଉଛି ମୁଡ଼ିକି ତ ଆଗେ ତାଙ୍କୁ ମୁଣ୍ଡ କି ତାଙ୍କ ହାତ ଗୋଡ଼ ଏମତି ସବୁରକ ବାନ୍ଧି ବାନ୍ଧି କରି ତାପରେ କାଦର କାଦୁଅ ତା ଉପରେ ଦେଇକି ଲିପିକି ତାପରେ ହଉଛି ଯେ କଲର୍ ତାଙ୍କୁ କଲର୍ ଦେଇ ଦେଇକି ଛୋଟ ବେଳେ ଯେ ହଉଛି କରିକି ସ୍କୁଲ୍କୁ ମଧ୍ୟ ମୁଁ ନେଇଯାଏ ମୂର୍ତ୍ତିଗୁଡ଼ିକୁ ତ ସାର୍ମାନେ ମତେ ବହୁତ ଭଲ ପାଆନ୍ତି ତ ସେଇ ମୁର୍ତ୍ତିଗୁଡ଼ା ଦେଖିକି ତ ମତେ ସରପ୍ରାଇଜ୍ ବି ଦେଇଥିଲେ ତ ହଉଛି ଯେ ଭଲ କରୁଛି ବୋଲି ଦୁର୍ଗ ପୂଜାରେ କାଳୀ ପୂଜାରେ ଗଣେଶ ସରସ୍ବତୀ ମଧ୍ୟ ତିଆରି କରୁଥିଲି ମାନେ ଆହୁରି ତ ହଉଛି ଇଏ କ'ଣ ଶିବ ଲିଙ୍ଗ ଶିବ ଲିଙ୍ଗ ତିଆରି କରିକି ତ ହଉଛି କାଦୁଅରେ ତାକୁ ବି ତିଆରି କରୁଥୁଲି ବହୁତ ଗୁଡ଼ାଏ ଜାଗାରେ ମଧ୍ୟ ସବୁ ପ୍ରକାରର ମୂର୍ତ୍ତି ତିଆରି କରୁଥୁନି ତ ଅ ବହୁତ ଜାଗା ବି ଆସେ ଯେ ଅଡ଼ର୍ର ପାଇଁ ତ ମୁଁ ସେ ସବୁ ତିଆରି କରିକି ଦଉଥିଲି